ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗେମ୍ ଖେଳିବାରେ ବହୁତ ପାର୍ଥକ୍ୟ ଅଛି ଯେପରିକି ଗ୍ରାମାଞ୍ଚଳରେ ଗେମ୍ ଖେଳିବା ପାଇଁ ପଡ଼ିଆ ଅଛି ଏବଂ ଆମେ ସମସ୍ତେ ଯାଇକରି ପଡ଼ିଆରେ ଖେଳିଥାଉ ମୁଁ ଏକ ମଧ୍ୟ ଗ୍ରାମାଞ୍ଚଳର ଲୋକ ଯେହେତୁ ମୁଁ ଆମେ ସମସ୍ତେ ସାଙ୍ଗସାଥି ହୋଇକରି ଯାଇକରି ପଡ଼ିଆରେ ଖେଳିଥାଉ କିନ୍ତୁ ଓ ସହରାଞ୍ଚଳର ଲୋକମାନେ ଖେଳିବା ପାଇଁ ସେଇଠି ପଡ଼ିଆ ନଥାଏ ସେମାନେ ଯେହେତୁ ଖେଳି ନ ପାରନ୍ତି ସେମାନେ ଇଣ୍ଟର୍ନେଟ୍ ଗେମ୍ ଖେଳନ୍ତି ଯେଉଁଥିପାଇଁ ଆଖି ଖରାପ ହୁଏ ଏବଂ ମାଇଣ୍ଡ୍ ଡିଷ୍ଟର୍ବ୍ ହୁଏ କିମ୍ବା କିଛି ଏମିତି ଶରୀର ଶରୀର କ୍ଷୟ ହୁଏ ଯେମିତିକି ଖେଳ ଏକ୍ସର୍ସାଇଜ୍ ନକରିଲେ ଏ ଦେହର ଦେହ ପ୍ରତି ହାନିକାରିକ ଏବଂ ଆମେ ଯେପରି ଗ୍ରାମରେ ଖେଳିଲେ ଏକ୍ସର୍ସାଇଜ୍ କଲେ ଆମର ବଡ଼ି ସବୁ ପାଇଁ ଫିଟ୍ ଥାଏ ତାଙ୍କର କିନ୍ତୁ ସେମାନେ ଏକ୍ସର୍ସାଇଜ୍ ଏବଂ ଖେଳି ଖେଳି ନାହାନ୍ତି କିନ୍ତୁ ସେମାନେ ଖାଆନ୍ତି ପିଅନ୍ତି ରୁହନ୍ତି ଅନ୍ଲାଇନ୍ ଖେଳ କେବଳ ମୋବାଇଲ୍ରେ ଗେମ୍ ଖେଳନ୍ତି ଯେହେତୁ ତାଙ୍କର ବଡ଼ି ମୋଟା ହୋଇଯାଆନ୍ତି ଏବଂ କିଛି ଅଳ୍ପ ବୟସରେ ହିଁ ମୃତ୍ୟୁବରଣ କରନ୍ତି ଯେହେତୁ ତାଙ୍କ କିଛି ରୋଗ ଆକ୍ରମଣ କରିଦେଇଥାଏ ଯେପରିକି ହାର୍ଟ୍ ଆଟାକ୍ ସେହିପରି କି ଅନ୍ୟାନ୍ୟ ରୋଗ ବି ମଧ୍ୟ ଆକ୍ରମଣ କରିଥାଏ କି ପାଇଁକି କାରଣ ସେମାନେ ପଡ଼ିଆକୁ ଯାଆନ୍ତିନି ଯାଇପାରନ୍ତିନି କାରଣ ସେଠି ପଡ଼ିଆ ନଥାଏ ଏଥିପାଇଁ ଆମର କିନ୍ତୁ ଗାଁ ଗ୍ରାମରେ ଆମର ଖାଇବା ପିଇବା ଏବଂ ଗାଁରେ ବୁଲିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଥାଏ ପଡ଼ିଆକୁ ଯାଉ ଆମେ ଆମର ସୁସ୍ଥ ଠିକ୍ ଥାଏ ଆମେ ଯାଇକରି ବୁଲୁ ଖେଳୁ ଏବଂ ଆମର ଏକ୍ସର୍ସାଇଜ୍ ସବୁ ମଧ୍ୟ କରିଥାଉ